ମୁଁ ଜଣେ ମାରାଥନ୍ ଧାବକ ମୁଁ ଅନ୍ୟାନ୍ୟ ଲମ୍ବା ଦୂରତା ଦୌଡ଼ରେ ଭାଗ ନେଇଛି ଆମ ଗ୍ରାମରେ ହେଉଥିବା ପ୍ରତ୍ୟେକ ବର୍ଷ ମାରାଥନ୍ ଦୌଡ଼ରେ ମଧ୍ୟ ଭାଗ ନେଇଛି ଏବଂ ତା ସହିତ ଆମର ମୟୁରଭଞ୍ଜ ସ୍ତରରେ ରାଜ୍ୟ ସ୍ତରରେ କିମ୍ବା ଆମର ସହର ସ୍ତରରେ ହେଉଥିବା ମାରାଥନ୍ ଦୌଡ଼ରେ ମଧ୍ୟ ଭାଗ ନେଇଛି ଏବଂ ଏଥିପାଇଁ ବହୁତ ପ୍ରାକ୍ଟିସ୍ ଯଥା ସବୁ ସବୁ ମାନେ ସମସ୍ତ ସକାଳୁ ଉଠି ବ୍ୟାୟାମ କରିବା ବା ସେଇ ପ୍ରାକ୍ଟିସ୍ ପ୍ରାକ୍ଟିସ୍ ଉପରେ ଅଧିକ ଗୁରୁତ୍ୱ ଦେବା ଆମ ପାଇଁ ଏବଂ ମାରାଥନ୍ ପାଇଁ ବହୁତ ଉପଯୁକ୍ତ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ଜଣେ ମାରାଥନ୍ ଧାବକ ଉଠିବା ଉଠିବା ଦରକାର ଏବଂ ମୁଁ ମଧ୍ୟ ପ୍ରତ୍ୟେକ ଦିନ ସକାଳ ପାଞ୍ଚଟାରେ ଉଠି ପ୍ରଥମେ ପାଣି ପିଏ ଏବଂ ପାଞ୍ଚ କିଲୋମିଟର କିମ୍ବା ଦଶ କିଲୋମିଟର ଦୌଡ଼ିଥାଏ ଏବଂ ମୁଁ ଜଣେ ପ୍ରଖ୍ୟାତ ବା ମୁଖ୍ୟ ଖେଳାଳି ଅଟେ ଏବଂ ଆମ ରାଜ୍ୟର ଜଣେ ସୁନାମଧନ୍ୟ ମାରଥାନ୍ ଧାବକ ମୁଁ ପ୍ରତ୍ୟେକ ଦିନ ସକାଳୁ ବହୁତ ବ୍ୟାୟାମ ଏବଂ ଅଧିକ ବଳ ସହିତ ବହୁତ ଦୂରକୁ ଦୌଡ଼ିବା ପାଇଁ ଚେଷ୍ଟା କରିଥାଏ ଏବଂ ମୁଁ ପ୍ରତ୍ୟେକ ଦିନ ଯେମିତିକି ପାଞ୍ଚରୁ ବାର କିଲୋମିଟର କିମ୍ବା ଦଶ କିଲୋମିଟର ଦୌଡ଼ିଥାଏ ଏଥିପାଇଁ ନିଜର ଶକ୍ତି ଏବଂ ବୁଦ୍ଧି ମଧ୍ୟ ପ୍ରୟୋଗ କରିବା ପାଇଁ ପଡ଼ିଥାଏ ଏଥି ସହିତ ନିଜର ମାନସିକ ସ୍ତରରେ ଶାରୀରିକ ସ୍ତରରେ ସୁବଳ ଆଣିବା ପାଇଁ ବା ନିଜର ଷ୍ଟ୍ରେଙ୍ଗଥ୍କୁ ବଢ଼େଇବା ପାଇଁ ପୁଷ୍ଟିକର ଖାଦ୍ୟ ମଧ୍ୟ ଏକାନ୍ତ ଜରୁରୀ ଏଥି ସହିତ ନିଜର ମାନସିକ ସ୍ତରକୁ ବଢ଼ାଇବା ପାଇଁ ଯୋଗ ଏବଂ ବିଭିନ୍ନ ପ୍ରକାରର ବ୍ୟାୟାମ ମଧ୍ୟ କରିବା ପାଇଁ ପଡ଼ିଥାଏ ଏବଂ ଜଣେ ଖେଳାଳି ହେବା ପାଇଁ ବା ମାରାଥନ୍ ଦୌଡ଼ ଦୌଡ଼ରୁ ଭାଗ ନବା ପାଇଁ ଜଣଙ୍କୁ ଡିସିପ୍ଲିନ୍ କିମ୍ବା ଶୃଙ୍ଖଳିତ ରହିବା ପାଇଁ ପଡ଼ିଥାଏ ଏହା ସହିତ ନିଜର ଶରୀର ଏବଂ ଖାଦ୍ୟପେୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମଧ୍ୟ ପଡ଼ିଥାଏ